ଆମର୍ ଅଞ୍ଚଳର ଆଞ୍ଚଳିକ ଭାଷାରେ ଗୁଟେ ୟୁଟ୍ୟୁବ ଚ୍ୟାନେଲ ଅଛେ ଯାହାର୍ ନାଁ ହେଲା ଫୋନ୍ ଭି ଲୋନ୍ ଭି ଇ ୟୁଟ୍ୟୁବ ଚ୍ୟାନେଲରେ ଆମ ଅଞ୍ଚଳର ବିଭିନ୍ନ ଦଣ୍ଡନାଚ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ଦେଖା ଯାଇଥାଏ ସେଥିର୍ଲାଗି ମୋତେ ଇ ଚ୍ୟାନେଲ ଦେଖ୍ବାର୍ ଲାଗି ବହୁତ ପସନ୍ଦ ଲାଗ୍ସି ଅନ୍ୟ ଭାଷାର୍ ଅନେକ ଚ୍ୟାନେଲ ବି ମୋତେ ଦେଖ୍ବାର୍ ଲାଗି ଭଲ୍ ଲାଗ୍ସି ମୁଖ୍ୟତଃ ହିନ୍ଦୀ ଭାଷାର୍ ସରେଗାମାପା ଲିଟିଲ୍ ସିଙ୍ଗର୍ ପ୍ରୋଗ୍ରାମ୍ ମୋତେ ବହୁତ ଭଲ୍ ଲାଗ୍ସି